ଆପଣ ସନ୍ତୋଷି ଟ୍ରାଭେଲସ୍ ରୁ କହୁଛନ୍ତି ତ ଆପଣ ତ ଜାଣିଛନ୍ତି ମୁଁ ଆପଣଙ୍କ ଟ୍ରାଭେଲସ୍ ରେ ସବୁବେଳେ ଗାଡ଼ି ନେବା ଆଣିବା କରେ ହଁ କାଲି ଆମେ ଯେଉଁ କପିଳାସ ବୁଲିବା ପାଇଁ ଯାଇଥାନ୍ତୁ ଆପଣଙ୍କର କିଛି ଅଫର୍ ଅଛି କି ମୋ ପାଖରେ ଦୁଇଟା କୁପନ୍ ଅଛି ଆପ୍ଲାଏ କଲେ ହେବ ତ ହଁ ଆମେ ଛଅ ସାତଜଣ ଯିବୁ ଆଉ ହେଉ ଆଜ୍ଞା କାଲି କାଲି ସାତଟା ବେଳେ ଆସିବେ ତ ହଁ ବୁଲାବୁଲି ସାରିକି ଆସିବୁ ସନ୍ଧ୍ୟା ପାଞ୍ଚଟା ହୋଇଯିବ ଆଉ ହେଉ ଆଜ୍ଞା କାଲି ସାତଟା ବେଳେ ଆଣି ଗାଡ଼ି ପହଞ୍ଚାଇବେ